ଆପଣ ମାମିନା ମ୍ୟାଡ଼ାମ୍ କହୁଛନ୍ତି କି ମୋ ଛୁଆର ଦେହ ଖରାପ ଥିବାରୁ ମୁଁ ଦଶ ଦିନ ଛୁଟି ନେବାକୁ ଚାହୁଁଛି ନାଇ ମୋର ଛୁଆର ବହୁତ ଦେହ ଖରାପ ଥିବାରୁ ମୁଁ ସେଥିପାଇଁ ଦଶ ଦିନ ଛୁଟି ଚାହୁଁଥିଲି କାହିଁକିନା ଆଗ ପଢ଼ାରେ କେମିତି ଥିଲା କେ ଜାଣି ଏଥର ତ କେମିତି କରିବ ସେ କଥାକୁ ମୁଁ ଜାଣିନି ସେଥିପାଇଁ ଆପଣଙ୍କୁ ଦଶ ଦିନ ଛୁଟି ନେବାପାଇଁ କହୁଛି ମ୍ୟାଡ଼ାମ୍ ହଁ ଯେ ମ୍ୟାଡ଼ାମ୍ ଟିକେ ଚେଷ୍ଟା କରନ୍ତୁ ଛୁଟି ଦେବାର ଲାଗି ଛୁଆର ବେଶି ଦେହ ଖରାପ ଥିବାରୁ ବହୁତ ପ୍ରୋବ୍ଲେମ୍ ହେଉଛି ପଢ଼ାରେ ବି ଧ୍ୟାନ୍ଦେଇ ନି ପାରବାର୍

ହଁ ମୁଁ ତାଙ୍କ ପ୍ୟାରେଣ୍ଟସ୍ କହୁଥିଲି ଠିକ୍ ଅଛେ ମ୍ୟାଡ଼ାମ୍ ମୁଁ ଯିବି ହଁ ହଁ ଦେଖିଦେବା ଏଇ ଦୁଇ ତିନ୍ ଦିନ ଭିତରେ ମୁଁ ଯିବି କାହିଁକି ନା ମୁଁ କାମରେ ବ୍ୟସ୍ତ ଅଛିନା ଦିଦି ସେଥିପାଇଁ ଯାଇପାରୁନି ହଁ ହଁ ଯିବ ତାକୁ ମୁଁ ହସ୍ପିଟାଲ୍ରେ ଦେଖିକିରି ଆପଣଙ୍କୁ ପଠାଇବି ତାକୁ ଜର ହେଉଛି କାଶ ହେଉଛି ବେଶି ଥଣ୍ଡା ହେଇଯାଇଛି ସେ ବହୁତ ଜର ହେଉଛି ସେଥିପାଇଁ ସେ ଯାଇପାରୁନି ହଁ ହଁ ହଁ ହଁ ମ୍ୟାଡ଼ାମ୍ ହଁ ୟେସ୍ ମ୍ୟାମ୍ ସିଓର୍ ସିଓର୍ ହଁ ହଁ ଦେଇକରି ମୁଁ ହେଡ଼ ମ୍ୟାଡ଼ାମ୍ଙ୍କ ସାର୍ଙ୍କୁ ସେମାନଙ୍କୁ କଥାହେଇ ଦେବି ସିଏ କଣ କହିବେ ଦେଖିବା ହଁ ଠିକ୍ ଅଛି ମ୍ୟାଡ଼ାମ୍